ଆମ ଘର ପାଖରେ ଜଣେ ଏକ ଅମୃତଭଣ୍ଡା ବଗିଚାଟିଏ ପ୍ରସ୍ତୁତ କରିବା ପାଇଁ ମୁଁ ତାଙ୍କୁ ବହୁତ ପ୍ରକାର ସାହାଯ୍ୟ କରିଥିଲି ସେ ଅମୃତଭଣ୍ଡା ଚାରା ଆଣି କେଭିକେରୁ କେନ୍ଦ୍ରାପଡ଼ା ଆଣି ତାଙ୍କୁ ଯୋଗାଇ ଦେଇଥିଲି ସୁବିଧା ରେଟରେ ତାଙ୍କୁ ଯେଉଁ ଚାରା ଦେଇଥିଲି ସିଏ ବହୁତ ଗୁଡ଼ିଏ ଗଛ ଲଗାଇ ଯତ୍ନର ସହିତ ତାକୁ କରିଥିଲେ ଏବଂ ସେ ଗଛରୁ ଗୋଟିଏ ବର୍ଷ ଭିତରେ ବହୁତ ଗୁଡ଼ିଏ ଉତ୍ପାଦନ ଅମୃତଭଣ୍ଡା ହେଲା ଯୋଉଟାକି ଗୋଟିଏ ଅମୃତଭଣ୍ଡା ପ୍ରାୟ ଦୁଇ କେଜି ଦେଢ଼ କେଜି ଏକ କେଜିରୁ ଉର୍ଦ୍ଧ ଯାହାକି ସେ ପ୍ରଚୁର ଲାଭବାନ ମଧ୍ୟ ହେଲେ ସେ ଅନୁଭୂତି ମୁଁ ନିଜେ ନିଜେ ଅଙ୍ଗେଲିଭାଇଛି ଏବଂ ସେ ଲୋକ ମଧ୍ୟ ବହୁତ ଲାଭବାନ ହୋଇଛନ୍ତି ଏବଂ ସେଥିରେ ସେ ନିଜେ ବହୁତ ଖୁସି ହେଇଛନ୍ତି ସେଥିପ୍ରତି ସେ ଅନ୍ୟମାନଙ୍କୁ ମଧ୍ୟ ବଜାରରେ ବିକ୍ରି କରିବା ସମୟରେ ଦେଖେଇଛନ୍ତି ଏବଂ ଜଣେଇଛନ୍ତି ସେମାନେ ମଧ୍ୟ କିଭଳି କେଉଁଭଳି ଭାବରେ ସିଏ ଚାଷ କଲେ ଏବଂ ଚାରା କେଉଁଠୁ ଆଣିଲେ ଏବଂ ସେ ମଧ୍ୟ ଅନ୍ୟମାନଙ୍କୁ ସେ ବାବଦରେ ଶିଖାଇଲେ ତାଙ୍କଠାରୁ ମଧ୍ୟ ଅନେକ ଶିଖିଲେ ଏବଂ ଅମୃତଭଣ୍ଡା ଏକ ସ୍ୱାସ୍ଥ୍ୟ ପକ୍ଷେ ଉପକାର ପରିବା ଯେଉଁଟାକି ରୋଗୀଠାରୁ ନିରୋଗୀ ସମସ୍ତେ ଖାଇପାରିବେ ଏବଂ ତାହା ସାଧାରଣ ଠାରୁ ଏବଂ ପ୍ରତ୍ୟେକ ପରିବାରରେ ପରିବାରେ ପ୍ରତ୍ୟେକ ତରକାରୀରେ ଦେଇହବ ସେଥିରେ କିଛି ଅସୁବିଧା ନାହିଁ ଯେଉଁଟାକି କୌଣସି ତରକାରୀରେ ଇଏ ପରିବା ଦେଲେ ତାହା ସ୍ୱାଦିଷ୍ଟି ମଧ୍ୟ ହେବ ସେଥିପ୍ରତି ସମସ୍ତେ ଖୁସି ବା ଆନନ୍ଦ ଅନୁଭବ କରିଥିଲେ